ମୁଇଁ ହେଡ଼୍ଫୋନ୍ ଗୁଟେ ମଗେଇଥିଲି ଯେନ୍ଟା କି ଭଲ୍ ଲାଗ୍ଲା ଆରୁ ଭଲ୍ ବି ଚାଲୁଛେ ତା'ର୍ ସାଉଣ୍ତ୍ କ୍ୱାଲିଟି ବି ଭଲ୍ ଦେଇଛେ ଆରୁ ତ ମୁଇଁ ଭାବୁଛେଁ ଯେ ଘରର୍ ଲୋକ୍କର୍ କା'ଯେ ବି କେତେଟା ଦାଦା ମୋର୍ ଦାଦା ବି ୟୁଜ୍ କରୁଛେ ସେ ଭଲ୍ ଲାଗୁଛେ ସେ କ୍ୱାଲିଟିର ଆର୍ ବି ଦୁଇ ତିନ୍ ଟା ମଗାବାର୍ ଅଛେ ଯେନ୍ଟା ଘରର୍ ଲୋକ୍ ୟୁଜ୍ କରିପାର୍ବେ ଭଲ୍ ଲାଗ୍ବା ସାଉଣ୍ତ୍ ଶୁନ୍ବାର୍ କା'ଯେ ବି ସାଙ୍ଗ୍ ସାଥିର୍ ଲାଗି ବି ହେଡ଼୍ଫୋନ୍ ୟୁଜ୍ କର୍ବାର୍ ଅଛେ ମତେ କିଣ୍ବାର୍ ଅଛେ ତା'ର୍ କ୍ୱାଲିଟି ସବ୍କେ କହେବାର୍ ଅଛେ ଯେନ୍ତା ତା'ର୍ ସାଉଣ୍ତ୍ ମାନେ ଡ଼ିଜେ ସାଉଣ୍ତ୍ ହେଉ ବି ଭଲ୍ ଆସୁଛେ ଆଖେପାଖେ ବି ମୁଇଁ ବୋଲୁଛେ ଯେ କାହାକେ ଏନ୍ତା କିଣ୍ବେ ଯେନ୍ତା ଭଲ୍ ଲାଗ୍ବା ସବୁ ଲୋକ୍ ଯେନ୍ତା ୟୁଜ୍ କରିପାର୍ବ ଯେନ୍ତା ସେ କମ୍ପାନୀ ବି ମୁଇଁ ଚାହୁଁଛେ ଆରୁ ବି ଲୋକ୍ ବି ଯେନ୍ତା କିଣ୍ତେ ସେ କମ୍ପାନୀ ବି ଭଲ୍ ହେତା ଆଗ୍କେ ଚାଲୁଛେ ଯେନ୍ତା